ହଁ ଭାଇ ବରା ପିଆଜି ଦୋକାନରୁ ହରେକୃଷ୍ଣ କହୁଥିଲି ନାଇଁ ଇଏ ବରା ପିଆଜି ଇଏ ହେଲା ଚାଳିଶଟଙ୍କା ପ୍ଲେଟ୍ ଆଉ ଦୋସା ଚାଉମିନ୍ ସିଏ ଅଶୀଟଙ୍କା ନବେଟଙ୍କା ପ୍ଲେଟ୍ ପଳେଇଆସୁଛି ଭାଇ ତମେତ ଜାଣିଛ ଏଇନା ବିରି କଖାରୁ ସେ ସବୁ ଏଇନା ରେଟ୍ ଅଛି ଆଉ ଭାଇ କଣ କରିବା ରେଟ୍ ନେଇକି ଜିନିଷ ବିକ୍ରି ଆଉ ଭାଇ କଣ କରିବି ମୁଁ ଭାଇ ଏପଟୁ ରେଟ୍ ନେ ଏପଟରୁ ଯଦି ଲାଭ ନ ଆସିବ ତାହେନେ ଦୋକାନ କରିକି ଲାଭ କଣ ସେଥିପାଇଁ ତ ଖାଲି ଖାଲି ବରା ବିକୁଥିନି ଏବେ ଦୋସା ଚାଟେ୍ ଚାଉମିନି ଏ ସେଥିପାଇଁ ତ ବିକିଲି ଭାଇ କମ୍ କଣ ସବୁ ଏକା ତାଙ୍କ ତାଙ୍କର ସେମିତି କରିଦେଉଛନ୍ତି ଆମେ ଯାହା ଆମର ଯାହାହେନେ ଭଲ ଲାଗୁଛି ସେଥିପାଇଁ ଆମ ଦୋକାନରେ ଅଧିକ ଲୋକ ଭାଇ ମୋମୋ ପଳେଇଆସିବ ଶହେ କୋଡ଼ିଏଟଙ୍କା ସାଧାଟା ଆଉ ଚିକେନ୍ ମୋମୋଟା ପଳେଇଆସିବ ଦେଢ଼ଶହଟଙ୍କା ଭାଇ କୋଉଟା ନେଇଥାନ୍ତେ କି ଭାଇ ଦୋସା ପ୍ଲେଟ୍ ନବେଟଙ୍କା

ନା ନା ପଚାଶଟଙ୍କା ହେବନି ଯଦି କହିବ ତମେ କାଟିକୁଟାକି ସେଇ ସତୁରୀ ଅଶୀଟଙ୍କା ନମୁ ଆଉ ଏତେ କାଟିଲେ ଚଳିବନା ନା ଭାଇ ତାଙ୍କ ଭାଇ ତାଙ୍କ ଦୋକାନରେ ଭଲକି କରୁନାହାଁନ୍ତି ଆମ ଦୋକାନ ଥରେ ଖାଇନେ ତାପରେ ତମେ ଜାଣିବ ଆମ ଦୋକାନରେ ଭଲ କି ତାଙ୍କ ଦୋକାନରେ ଭଲ ଆଉ ଆପଣ ହଁ ଭାଇ ଚାଉମିନ୍ ବିକୁଛି ଦୋସା ବିକୁଛି ଆଉ ମୋମୋ ବିକୁଛି ବରାପିଆଜି ବି ବିକୁଛି ଚାଟ୍ ବିକୁଛି କଣ ନେଇଥାନ୍ତେ କି ଚାଉମିନ୍ ପ୍ଲେଟ୍ ଟା ବା ଷାଠିଏ ସତୁରୀ ମୋମୋ ହାଫ୍ ପ୍ଲେଟ୍ ମୋମୋ ହାଫ୍ ପ୍ଲେଟ୍ ଟା ସତୁରୀ ଟଙ୍କା ଏଇ ଯୋଉ ସାଧାଟା ଆଉ ଚିକେନ୍ ଟା ହେଲା ନବେଟଙ୍କା ନା ଭାଇ ସବୁ ରେଟ୍ ତମେ ତ ଜାଣିଚ ଏଇନା ଚିକେନ୍ ଆଉ ମଇଦା ବେସନଫେସନ ସବୁ ଏଇନା ରେଟ୍ କରିଦେଇଛନ୍ତି ରେଟ୍ ନେଇକି ଆମେ ରେଟ୍ କରୁଛୁ ଆଉ କଣ କରିବା ଭାଇ ହଉ ଭାଇ ତମେ ଆସିନେ ଦେଖିଆ ତମକୁ ଡିସକାଉଣ୍ଟ କରିକି ଦିଆଯିବ ଭାଇ ପାର୍ସଲ୍ ନେବନା ଖାଇଦେବ ହ ହଉ ହଁ ଭାଇ ମୁଁ କହିଦେଇଥିମି ଆମ ପିଲାଙ୍କୁ କହିଦେଇଥିମି ଆସିକି ନେଇଯିବେ ଭାଇ କଣ କଣ କହିଲେ ମୋମୋ ମୋମୋ ଚିକେନ୍ ନେବେନା ସାଧା ନେବେ

ଦେଖ ମୋମୋ ଟୋଟାଲ୍ ତମେ ତିନିଶହ ଯୋଉ ପାଞ୍ଚଶହ ଟଙ୍କା ଦେଇଦବ ନା ଭାଇ ଚାରିଶହଟଙ୍କା ଦେନେ କେମିତି ହେବ ହଉ ହଉ ଭାଇ ତମେ ଆସ ହଉ ଆସ ନେଇଯିବ ମୁଁ କହିଦେଇଥିମି ପିଲାଙ୍କୁ